ଆମ ପାଖରେ ଚବିଶି ଘଣ୍ଟା ବିଜୁଳି ରହୁଛି କିନ୍ତୁ ଯେଉଁ ବିଜୁଳି କାଟ୍ ହେଉଛି ଇଏ ବିଭିନ୍ନ ଋତୁ ଅନୁସାରେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ବର୍ଷା ଋତୁରେ ହୁଏତ କିଛି ବିଦ୍ୟୁତ କାଟ୍ର କିଛି ପ୍ରଭାବ ପଡ଼େନି କାହିଁକିନା ଆମର କିଛି ବର୍ଷା ଋତୁରେ ଏତେ ବିଦ୍ୟୁତର କିଛି ବ୍ୟବହାର ଆମର ନ ଥାଏ କିନ୍ତୁ ଶୀତଋତୁରେ ଯଦି ବିଦ୍ୟୁତ କାଟ୍ ହୁଏ ତା'ହେଲେ ଆମେ ଫସଲରେ ପାଣି ଦେଇପାରୁ ନାହିଁ ଆମ ଯେଉଁ ଦୈନନ୍ଦିନ ଜୀବନରେ ସିଏ ଗୋଟେ ଆମର ଉତ୍ପାଦନରେ ଆମକୁ ବାଧକ ସୃଷ୍ଟି ହୁଏ କିନ୍ତୁ ଖରାଦିନେ ଯଦି ବିଦ୍ୟୁତ କାଟ୍ ହୁଏ ଖରାଦିନେ ବିଦ୍ୟୁତ କାଟ୍ ହେଲେ ଅସହ୍ୟ ତାତିରୁ ଆମେ ରକ୍ଷା ପାଇପାରୁ ନାହୁଁ ବହୁ କଷ୍ଟ ଅନୁଭବ କରୁ ତା'ପରେ ଦ୍ୱିତୀୟତଃ ଆମର ଯେଉଁ ଧନ ଜୀବନ ଆମର ହାନି ହୁଏ ଆମେ ଯେଉଁ ଫସଲ କରିଥାଉ ଓ ତାକୁ ଆମେ ରକ୍ଷା କରିପାରୁ ନାହୁଁ